ଗ୍ରାମାଞ୍ଚଳର ସାଂସ୍କୃତିକ ପରିଚୟକୁ ବଜାୟ ରଖିବା ଓ ପ୍ରୋତ୍ସାହିତ କରିବାରେ ପାରମ୍ପାରିକ କ୍ରୀଡ଼ାର ଭୂମିକା କ'ଣ ଗ୍ରାମାଞ୍ଚଳରେ ସାଂସ୍କୃତିକ ହେଉଛି ଆମର ପର୍ବପର୍ବାଣୀରେ ଛୁଟି ମିଳେ ଚାଷୀମାନଙ୍କୁ ସବୁ ପର୍ବପର୍ବାଣୀରେ ହିଁ ଛୁଟି ମିଳେ ତେଣୁ ନାଚ ଗୀତ ସନ୍ଧ୍ୟାବେଳେ ହୁଏ ଏବଂ ପର୍ବ ପୁନେଇରେ ଖେଳ ହୁଏ ସ୍ପୋର୍ଟସ୍ ଯାହାକୁ କୁହାଯାଏ ସେଠି ଖେଳ ହୁଏ ବିଭିନ୍ନ ପ୍ରକାର ଦୌଡ଼ା ଦୌଡ଼ି ଡିଆଁ ଡିଁ ଇତ୍ୟାଦି ଖେଳ ହୁଏ ଖେଳରେ ଛୁଆମାନଙ୍କୁ ପୁରସ୍କାର ମଧ୍ୟ ଦିଆହୁଏ ସାର୍ଟିଫିକେଟ୍ ମଧ୍ୟ ଦିଆହୁଏ ଏବଂ ତା'ପରେ ସନ୍ଧ୍ୟାବେଳେ ସେ ନାଚ ଗୀତ ଇତ୍ୟାଦି କରାହୁଏ ଯାହାଫଳରେ ଲୋକମାନେ ଆମର୍ ଏ ଅଞ୍ଚଳରେ କାଳୀ ପୂଜାରେ ହୁଏ ମକରରେ ହୁଏ ଶିବରାତ୍ରିରେ ହୁଏ ଏମିତି ବିଭିନ୍ନ ପ୍ରକାର ପର୍ବ ପୁନେଇରେ ଆମ ସବୁଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ହୁଏ ଯାହାଫଳରେ ମଣିଷର ମନ ଖୁସି ରୁହେ ପିଲା ଛୁଆମାନେ ବି ବାହାରେ ଥିଲେ ସେମାନେ ବି ଆସନ୍ ବହୁତ୍ ମଜା ହୁଏ ତେଣୁ ପାରମ୍ପାରିକକୁ ଆମେ ସବୁବେଳେ ବଞ୍ଚେଇ ରଖିବା ପାଇଁ କିଛି ସାଂସ୍କୃତିକ କାର୍ଯ୍ୟକ୍ରମ ରଖାହୁଏ ଆମର ଏ ଅଞ୍ଚଳରେ ଝୁମର୍ ହୁଏ ଛଉ ହୁଏ ଆଉ କେବେ କେବେ ଯାତ୍ରା ପାର୍ଟି ବି ଅଣା ହୁଏ ଏମିତି ସବୁ ପାରମ୍ପରିକ ଆମର ଭୂମିକା ଲିଭେଇବା ପାଇଁ ଯୁବ ଗୋଷ୍ଠୀ ସବୁବେଳେ ପର୍ବ ପୁନେଇ ପହଁଞ୍ଚିଲେ ଯେଉଁଠି ଥିଲେ ବି ସେମାନେ ଗାଁ'କୁ ଆସନ୍ତି ତେଣୁ ଗାଁ'କୁ ସେମାନେ ଭୁଲି ପାରନ୍ତିନି ଏଇ ସାଂସ୍କୃତିକ କାର୍ଯ୍ୟକ୍ରମ କି ପର୍ବ ପୁନେଇରେ ହେବ ଆମେ ପିଲାଛୁଆ ଧରିକି ଗାଁ'କୁ ଯିବା ଏହିସବୁ ହୁଏ ଆଉ